ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଶହେ ଅଣଷଠି ଆଠ ହଜାର ନଅ ଶହ ପନ୍ଦର ଚବିଶ ହଜାର ଆଠ ସହ ସତର ଲକ୍ଷେ କୋଡ଼ିଏ ହଜାର ତିନିଶହ ବାଉନ ନଅ ଲକ୍ଷ ଏକୋଇଶି ହଜାର ପାଞ୍ଚଶହ ତେଇଶି